ସାମ୍ପ୍ରତିକବର୍ଷ ଗୁଡ଼ିକରେ ଭାରତର ଅର୍ଥନୀତି ବହୁତ ବୃଦ୍ଧି ଘଟିଛି ଯେମିତିକି ଇଣ୍ଟରନେଟ୍ ଏଁ ଡିଜିଟାଲ ବ୍ୟାକିଙ୍ଗ୍ ଦ୍ବାରା ଲୋକ ଉପକୃତ ହେଇପାରୁଛନ୍ତି ଇଣ୍ଟରନେଟ୍ ରେ ଏଁ ଇଣ୍ଟରନେଟ୍ ଦ୍ବାରା ଫୋନ୍ ପେ ଡିଜିଟାଲ ଡିଜିଟାଲ ଗୁଗୁଲପେ ଏଁ ପେଟିଏମ ଏମାନଙ୍କ ଦ୍ବାରା ହଉଛି ଇଣ୍ଟରନେଟ୍ ବହୁତ ମଣିଷକୁ ସୁବିଧା କରିଦେଇଛି ଯେମିତି କି ଫୋନ୍ ପେ ଦ୍ବାରା ଲୋକ କେତେ ସୁବିଧା ପାଉଛନ୍ତି ବ୍ୟାଙ୍କ୍ ଯାଉନାହାଁନ୍ତି ନିଜ ଇଣ୍ଟରନେଟ୍ ରେ ପଠାଇ ଦଉଛନ୍ତି ଆଉ ଇଣ୍ଟରନେଟ୍ ବା ଇଣ୍ଟରନେଟ୍ ଦ୍ବାରା ଡ୍ରେସ୍ ମଗାଇ ହଉଛି ସବୁ କିଛି ମଗାଇକି ନିଜେ ମାନେ ସୁବିଧା ସମୟଟା ଉପୋଯୋଗ କରିପାରୁଛନ୍ତି ଯେଉଁ ବ୍ୟାଙ୍କ୍ ରେ ରହିକି ବ୍ୟାଙ୍କ୍ ରେ ହଉଛି ବ୍ୟାଙ୍କ୍ ରେ ଠିଆ ହେବା ସେ ସିଷ୍ଟମ୍ ଆଉ ହେଇ ବନ୍ଦ ହେଇଗଲା ନିଜେ ଘରେ ବସିକି ସବୁ କାମ କରିପାରୁଛନ୍ତି ଯେଉଁଟା ଘଣ୍ଟାକର କାମ ଅଧଘଣ୍ଟେ ଭିତରେ ହେଇପାରୁଛି ଏଁ ଇଣ୍ଟରନେଟେ୍ ଏ ଯେଉଁ ଆଇ ଟି ସେକ୍ଟରରେ ଅଭିବୃଦ୍ଧି ଘଟିଛି ଇଲୋକ୍ଟ୍ରୋନିକ୍ସ ସ୍ମାର୍ଟ ସବୁ ହେଇଯାଇଛି ଏଁ ବ୍ୟାକିଙ୍ଗ୍ କ୍ଷେତ୍ରରେ ଉଁ ସ ଖୁବ୍ ଉନ୍ନତି ହେଇଛି ଅଫଲାଇନ ପସନ୍ଦ କରୁନାହାଁନ୍ତି